ଭାରତ ଦେଶରେ ମୋ ପ୍ରିୟ ରାଜ୍ୟଟି ହେଉଛି ଓଡ଼ିଶା କାହିଁକିନା ମୁଁ ଗୋଟେ ଓଡ଼ିଆ ପିଲା ଆଉ ମୋତେ ଓଡ଼ିଶାରେ ରହିବାକୁ ବହୁତ ଭଲଲାଗେ କିନ୍ତୁ ମୋର ବାପା ମା' ଯେହେତୁ ହରିୟାଣାରେ ରହୁଛନ୍ତି ସେଇଥିପାଇଁ ମୋତେ ହରିୟାଣା ଭ୍ରମଣ କରିବାକୁ ବେଶୀ ଇଚ୍ଛା ସେଇଥିପାଇଁ ମୁଁ ହରିୟାଣା ଯିବାକୁ ଚାହେଁ